କୃଷି କାର୍ଯ୍ୟରେ ଟେକ୍ନୋଲୋଜି ବହୁତ ଅଙ୍ଗା ଅଙ୍ଗୀ ଭାବରେ ଜଡ଼ିତ କୃଷି ପାଇଁ ଟେକ୍ନୋଲୋଜି ନିହାତି ଜରୁରୀ ଟେକ୍ନୋଲୋଜି ଦ୍ୱାରା ଆମେ ବିଭିନ୍ନ ପ୍ରକାର ପଦ୍ଧତି ବିଭିନ୍ନ ପ୍ରକାର ସମସ୍ୟା ବିଭିନ୍ନ ପ୍ରକାର ଯୋଗାଯୋଗ ଆମେ ବିଭିନ୍ନ ଅତି କମ୍ ସମୟରେ ସରଳ ଉତ୍ପାଦନରେ ଆମେ ଆମେ କରିପାରିବା କୃଷି କାର୍ଯ୍ୟରେ ଟେକ୍ନୋଲୋଜିର ଭୂମିକା ଅତ୍ୟନ୍ତ ଆବଶ୍ୟକ କାରଣ ଯେତେବେଳେ ଆମେ କୃଷି ପାଇଁ କିଛି ପଦ୍ଧତି କରିବେ ତା'ହେଲେ ଠିକ୍ ପରିମାଣର ଜଳ ଉତ୍ପାଦନ କେମିତି ଠିକ୍ ଭାବରେ ତାହାର ଉତ୍ପାଦନ ବା ଠିକ୍ ପରିମାଣରେ ତାହାର ଜଳସେଚନ ଇତ୍ୟାଦି ମାଧ୍ୟମ ଆମେ ଟେକ୍ନୋଲୋଜି ମାଧ୍ୟମରେ ହିଁ ଜାଣିପାରିବା ଟେକ୍ନୋଲୋଜି ଦ୍ୱାରା ବିଭିନ୍ନ ପ୍ରକାରର ଚାଷ ମଞ୍ଜିର ପରିମାଣ ବା କେଉଁ ମଞ୍ଜି କେଉଁ ପରିମାଣରେ ଦିଆଯିବ ବା ମାଟିର ଉର୍ବରତା ଇତ୍ୟାଦି ବିଷୟରେ ଟେକ୍ନୋଲୋଜି ଦ୍ୱାରା ଆମେ ଜାଣିପାରିବା କୃଷି କାର୍ଯ୍ୟରେ ଟେକ୍ନୋଲୋଜିର ଭୂମିକା ଅତ୍ୟନ୍ତ ଆବଶ୍ୟକ ଟେକ୍ନୋଲୋଜି ବିନା କୃଷିିକାର୍ଯ୍ୟ ସମ୍ଭବ କିନ୍ତୁ ତାହା ଠିକ୍ ପରିମାଣରେ ଚାଷ ହେବା ଉପଯୋଗୀ ନୁହେଁ ଟେକ୍ନୋଲୋଜିର ସେହି ପରିମାଣ ବା ତାହାର ଆବଶ୍ୟକତା ଅତ୍ୟନ୍ତ ଅଛି କାରଣ ଟେକ୍ନୋଲୋଜି ମାଧ୍ୟମରେ ଚାଷୀ ବିଭିନ୍ନ ପ୍ରକାର ପଦ୍ଧତି ଦେଇ ବିଭିନ୍ନ ପ୍ରକାର ସୋପାନ ଦେଇ ଜଳର ପରିମାଣ ବିଭିନ୍ନ ଜଳସେଚନ ପଦ୍ଧତି ବିଭିନ୍ନ ମାଧ୍ୟମରେ ସେ ନିଜକୁ ଅଙ୍ଗା ଅଙ୍ଗୀ ଭାବରେ ଜଡ଼ିତ କରିଥାଏ ଟେକ୍ନୋଲୋଜି ମାଧ୍ୟମରେ ସେ ନିଜର ସେ ଚାହିଦା ବଢ଼ାଇ ଥାଏ ଏବଂ କୃଷିର ଉତ୍ପାଦନ ବଢ଼ିଥାଏ ହଁ ଟେକ୍ନୋଲୋଜି ଦ୍ୱାରା ଦୈନିକ ମଞ୍ଜୁରୀ ସଭିିକୁ ପ୍ରଭାବିତ କରିଛି କାରଣ ପମ୍ପ ଟ୍ରାକ୍ଟର ହକିଙ୍ଗ ମେସିନ୍ ବା ଆମେ କହିପାରିବା ବିଭିନ୍ନ ଯାନବାହାନ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଯାନ୍ତ୍ରିକ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ଯନ୍ତ୍ର ଇତ୍ୟାଦି ବିଶେଷ ଭାବରେ ପ୍ରଭାବିତ କରିଛି କାରଣ ତାହାଦ୍ୱାରା ଅତି ସହଜରେ ଅଳ୍ପ ସମୟରେ କମ୍ ସମୟରେ ଖୁବ୍ ଖୁବ୍ କାମପ୍ରିୟ ବହୁତ ବହୁତ ବଡ଼ କାର୍ଯ୍ୟ ବା ଯେମିତି ଜଳ କାଗଜ ହଉ ଜଳ ଆଣିବା ପାଇଁ କୃଷିକୁ ଦୈନନ୍ଦିନ ଅଧିକ ସମୟ ଲାଗୁଥାଏ ହେଲେ ଜଳକୁ ବି ସେ ମଧ୍ୟ ପମ୍ପ ସାହାଯ୍ୟରେ ଅତି ସମୟ କମ୍ ସମୟରେ ଆଣିପାରିବ ଏବଂ ଟ୍ରାକ୍ଟର ଟ୍ରାକ୍ଟର ଦ୍ୱାରା ସେ ବିଭିନ୍ନ ସମୟରେ ବିଭିନ୍ନ କାମ ମାଟି ହେଉ ବା କେଉଁଠି ହେଉ ସେ କାଠ ଗଛଟା ପଡ଼ିଯାଇଛି ବା ବିଭିନ୍ନ ପ୍ରକାର କୃଷି ପାଇଁ ଉର୍ବର ମାଟି ପାଇଁ ଇତ୍ୟାଦି ପାଇଁ ତାହା ଅତ୍ୟନ୍ତ ଆବଶ୍ୟକ ସେଥିପାଇଁ ବହୁତ ଧ୍ୟାନ ଦେବା ଉଚିତ ଏବଂ ଟ୍ରାକ୍ଟର ଯାନ ଅତ୍ୟନ୍ତ ଆବଶ୍ୟକ କୃଷି ପାଇଁ କମ୍ ସମୟରେ ଅଧିକ ଉତ୍ପାଦନ କରିବା ପାଇଁ ତେଣୁ ତାହା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ ଓ ଧନ୍ୟବାଦ